ହଁ ମୁଇଁ ଭାବୁଛେଁ କି ଗାଁ ଗଲିର ଯୁବପିଢ଼ି ସହରେ ରହବାର୍କେ ପସନ୍ଦ କରବାର୍ ଲାଗି ସୁଖୀ ଜୀବନ ସାାଥିଟେ ପାଇବାର୍ ଲାଗି ସମସ୍ୟାର ସାମ୍ନା କରୁଛନ୍ ଲାଗି କି ଗାଁ ଗହଲିରେ ରହୁଥୁବାର୍ ଯୁବପିଢ଼ି ସହରରେ ରହିଲେ ସହରର ଯେନ୍ ସୁଖୀ ଜୀବନ ସାଥିୀଟେ ମିଲବାର୍ କଥା ସହରେ ସେ ଜିନିଷଟା ନେଇ ହୋଇପାରୁଛେ ତା ହେଲା କିି ସହରେ ଯେନ୍ ଟୁକେଲ୍ମାନେ ବଢ଼ୁଚନ୍ ସେ ଟୁକେଲ୍ମାନେ ମାଆ ବୁଆ ଶାଶ ଶ୍ୱଶୁର ଏମାନକେ ମାନିଗୁନିକିର୍ ନେଇ ଚଲବାର୍ ଆଉ ନିଜର ହଜବେେଣ୍ଡକେ ବି ଇଜତ୍ ନେଇଦବାର୍ ସେମାନେ ନି ହେଲା ପ୍ରକାରର ଷ୍ଟାଇଲ୍ ଫେସନ୍ମାନେ ବ୍ୟବହାର କରୁଛନ୍ ସେଥିର୍ଲାଗି ଆମର୍ ଗାଁ ଗହଲି ଲୋଗ୍ମାନଙ୍କୁ ସେ ଜିନିଷ୍ଟା ପସନ୍ଦକ ନି ଆବାର୍ ସେଥିର୍ଲାଗିଁ ଗାଁ ଗହଲିର ଲୋଗ୍ମାନେ ସହରରେ ହେଲେ ବି ସେମାନଙ୍କର ସୁଖୀ ଜୀବନ ସାଥି ବା ସୁଖୀ ଜୀବନଟା ନି ବିତି ପାରବାର୍